ହଁ ବିଶ୍ୱଜିତ୍ ମହାରଣା ନମସ୍କାର ଆମ ଗ୍ରାମାଞ୍ଚଳ ରେ ଏ ପ୍ରାୟ କୃଷି କ୍ଷେତ୍ରକୁ ନେଇି ଲୋକଙ୍କ ବହୁତ ଅସୁବିଧା ଦେଖାଯାଉଥିଲା ଯାହାକି ଲୋକମାନେ ଠିକ୍ ଠିକ୍ ପରିମାଣରେ କିପରି ଚାଷ କରିବେ କେମିତି ଲଗା ହବ ଗଛ କ'ଣ ଲଗେଇବେ କ'ଣ ନାହିଁ ଧାନ ଚାଷ କିପରି ଉତ୍ପାଦନ ହବ ମୁଗ କିପରି ହବ ଯେମିତିକି ସେ ଦିନକୁ ଦିନ ସେ କିଭଳି ଭାବରେ ଚାଷକୁ ନିଜ ନିଜର ଡେଭଲପମେଣ୍ଟ୍ କରିବା ପାଇଁ ବହୁତ ସେ ଲୋକମାନେ ବା କୃଷକମାନେ ବହୁତ ଉତ୍ସାହିତ ହେଉଥିଲେ ଯାହାଦ୍ୱାରା କି ଆମର ଗଭରମେଣ୍ଟ୍ ସରକାରଙ୍କ ସରକାରଙ୍କ ଦ୍ୱାରା ବିଭିନ୍ନ ସ୍ୱୟଂ ସ୍ୱାସ୍ଥ୍ୟରୁ ମିଳିୁଥିବା ବିଭିନ୍ନ ଉତ୍ପାଦନରେ ମଧ୍ୟ ସହରାଞ୍ଚଳରୁ କେତେ ପ୍ରାୟ ଲୋକମାନେ ଆଣି ନିଜର କୃଷି କ୍ଷେତ୍ରରେ ବହୁତ ବହୁତ ବହୁତ ବହୁତ ବହୁତ ସଫଳ ହୋଇଛନ୍ତି ଯାହାଦ୍ୱାରା କି ମାନେ ସ୍ଥାନୀୟ ଲୋକମାନେ ଆମର ସ୍ଥାନୀୟ ସମ୍ପ୍ରଦାୟ କିମ୍ବା ସମାଜଠାରୁ ଲୋକମାନଙ୍କଠାରୁ କିଛି କଥା ଜାଣି ହେଉଛି ଏବଂ ଶିକ୍ଷା ଜଣେ ଯଦି ଲୋକମାନେ ଲୋକମାନଙ୍କ ଠାରୁ ଯଦି କୌଣସି ବିୃଦ୍ଧ ଲୋକ କିମ୍ବା କୌଣସି ବାଇଶି କିମ୍ବା ତେଇଶି ବର୍ଷୀୟ ପିଲାମାନଙ୍କଠାରେ କିପରି ସେ ନିଜର କୃଷି ପାଇଁ ଉତ୍ପାଦନ କରିପାରିବେ କିମ୍ବା ମଟର ଚାଷ ହଉ କିମ୍ବା ଗାଜର ଫୁଲକୋବି ବନ୍ଧାକୋବି ଯାହା ଯାହା ଆମର ପନିପରିବା ରହିଛି ସେ କିଭଳି ଭାବରେ ମାନେ ତୋର ସୁରକ୍ଷିତ ଭାବରେ ସେ କିଭଳି ଚାଷ କରିବେ ଏହା ଉପ ନେଇକି ସେ ବହୁତ ବହୁତ ଉତ୍କର୍ଷ ଅନୁକଣ୍ଠ ହୋଇଚନ୍ତି ଯାହାଦ୍ୱାରା ପିଲାମାନେ ମଧ୍ୟ ଚାଷ ଉପରେ ମଧ୍ୟ ବହୁତ ଆଗ୍ରହୀ ଦେଖିବାକୁ ମିଳୁଛିି ଏବଂ ସରକାରଙ୍କ ତରଫରୁ ଯାହା ସ୍ୱୟଂ ସ୍ୱୟଂ ସ୍ବାସ୍ଥ୍ୟରୁ ମିଳୁଥିବା ଉତ୍ପାଦନ ମିଳୁଥିବାରୁ ତାହା ଆମେ ବହୁତ ଉପକାରୀ ବହୁତ ଉପକାରୀ ହୋଇପାରୁଛି ଏବଂ ଯୋଗଦାନ ଏବଂ ଯାହାଦ୍ୱାରା କିି ଅନଲାଇନ୍ ୟୁଟ୍ୟୁବ୍ ମାଧ୍ୟମରେ ମଧ୍ୟ କୃଷି କ୍ଷେତ୍ରରେ ମଧ୍ୟ କ'ଣ କୀଟନାଶକ ଔଷଧ ଯାହାଦ୍ୱାରା କି ଗଛମାନଙ୍କୁ କିଛି ଅପକାର ନହବା ପାଇଁ ଏହା ମଧ୍ୟ ଏହା ମଧ୍ୟ ବ୍ୟବସ୍ଥା କରାଯାଇଛି ଯାହାକି କୃଷିରେ ମଧ୍ୟ ବହୁତ ଉପକାର ହୋଇଇପାରେ